ଭାରତରେ ତ ବିଭିନ୍ନ ପ୍ରକାର ଚଳଚିତ୍ର ଥାଏ ହିନ୍ଦୀ ତାମିଲ ତେଲୁଗୁ ଓଡ଼ିଆ ଆଉ ଓଡ଼ିଆଟା ତ ମୁଁ ବେଶୀ ଦେଖିବା ପାଇଁ ପସନ୍ଦ କରେ କାରଣ ଓଡ଼ିଆରେ ବୁଝିବି ପରିଥାଉ ଆଉ ପାରିବାରିକ ବିଷୟରେ ବି ଥାଏ ପାରିବାରିକ ଯେଉଁଠି ବି ପାରିବାରିକ ବିଷୟରେ ଥାଏ ସେହିଟା ଦେଖିବା ପାଇଁ ଭଲ ଲାଗେ ଆମକୁ ଫ୍ୟାମିଲି ସବୁ ଦେଖୁ ବାପା ମାଆ ଭାଇ ଭଉଣୀ ସବୁ ବସିକି ଗୋଟିଏ ଦେଖି ଥାଉ ଆମେ ଆଉ ଆମେ ଯେଉଁଟାକୀ ତ ଆମର ଯେତିକି ଥାଏ ଅଭିନେତା ଅଭିନେତ୍ରୀ ଯେଉଁ ସିଦ୍ଧାନ୍ତ ରଚନା ଏମାନେ ଯଦି ଫିଲିମ୍ ରେ ଅଛନ୍ତି ଆମେ ବହୁତ ଦେଖୁ ଫିଲିମ୍ ବସିକି ଦେଖିଥାଉ ସମସ୍ତେ ଆଉ ସିଦ୍ଧାନ୍ତ ରଚନା କହିଲେ ତ ନ ସରେ ତାଙ୍କର ପୁରା ଯେମିତିକି ନିଜେ ଆଖିରେ ଗୋଟିଏ ଅଙ୍ଗେ ନିଭାଇଲା ଭଳିଆ କାମ କରୁଛନ୍ତି ସେମିତି ଟାଇପ୍ ର ସିନେମାରେ କାମ କରିଥାନ୍ତି ସେମାନେ ଆଉ ଦୁଇ ଜଣଙ୍କର ବି ଭଲ ଲାଗେ ଅଭିନୟ ଅଭିନୟଟା ଆଉ ଦେଖୁ ଆମେ ସେହିଟା ତା'ପରେ ସିରିଏଲ୍ ରେ ବି ଦେଖିବାକୁ ଗଲେ ଧାରାବାହିକ ସିରିଏଲ୍ ଯାକ ଯେଉଁଟାକି ପାରିବାରିକ ବିଷୟରେ ଥିବ ସେହିଟା ଭଲ ଲାଗେ ଆମେ ଦେଖୁ ପାରିବାରିକ ସିରିଏଲ୍ ଗୁଡ଼ାକ ଆଉ ଏବେ ବର୍ତ୍ତମାନର ଯେତିକି ଚାଲିଛି ସିରିଏଲ୍ ଯାକ ତା ଇଏରେ ଟିକେ ଯାହା ହେଲେ ବି ଭଲ ଲାଗେ ନାହିଁ ଆଗରୁ ସିରିଏଲ୍ ଯାକ ଭଲ ଲାଗେ ଦେଖୁ ଆମେ ଆଉ ସଙ୍ଗୀତ କହିବାକୁ ଗଲେ ମୋର ବେଶୀ କଣ୍ଠଶିଳ୍ପୀ ବେଶୀ ଭଲ ଲାଗନ୍ତି ଆମର ଇରା ମହାନ୍ତି ଇରା ମହାନ୍ତିଙ୍କ କଣ୍ଠରୁ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ତାଙ୍କୁ ଏତେ ଇଏ ଲାଗେ ଯେ ଯେମିତିକି ଦିନର ଦିନଟା କୁଆଡ଼େ ପଳାଏ ଟାଇମ୍ ଟା କୁଆଡ଼େ ପଳାଏ ଆମେ ଜାଣି ପାରୁନା ସମୟ ଗୀତ ତାର ଆସିଲା ଇରା ମହାନ୍ତିଙ୍କର ଗୀତ ଆସିଲା ବୋଇଲେ ଯେତେ କାମ ଥିଲେ ବି ଆମେ ବସିକି ଦେଖିଥାଉ ଆଉ ଶୁଣୁ ମଧ୍ୟ ଆହୁରି ଏତିକି ଏତେ ଖୁସି ଲାଗେ ନିଜକୁ ଯେ ଆମେ ହଜିଯାଉ ଇରା ମହାନ୍ତିଙ୍କ ଗୀତ ଶୁଣିଲେ